ଆମର ବିଭିନ୍ନ କାମ ପାଇଁ ପାଣି ଦରକାର ହେଇଥାଏ ଯେମିତି ସକାଳେ ଶୋଇ ଉଠିଲା ପରେ ଶୌଚ ଯିବାପାଇଁ ନିହାତି ଗୋଟେ ବାଲ୍ଟି ପାଣି ବା ତିନି ଚାରି ଲିଟର୍ ପାଣି ଦରକାର ସେହିପରି ଭାବରେ ରୋଷେଇ କରିବା ପାଇଁ ଗୋଟେ ପରିବାର ବଡ଼ ହେଇଥିବ ପନ୍ଦର କୋଡ଼ିଏ ଲିଟର୍ ପାଣି ବି ଦରକାର ହେଇଯିବ ରୋଷେଇ ପାଇଁ ଯାହାର ପରିବାର ଛୋଟ ହେଇଥିବ ତାର ଗୋଟେ ଦୁଇ ଲିଟର୍ କି ପାଞ୍ଚ ଲିଟର ପାଣିରେ ତାର ସମୁଦାୟ ରୋଷେଇ ସରିଯିବ କିନ୍ତୁ ଯାହାର ବଡ଼ ପରିବାର ହେଇଥିବ ଦଶ ପନ୍ଦର ଲିଟର କି କୋଡ଼ିଏ ପଚିଶ ଲିଟର ବି ପାଣି ତାର ରୋଷେଇରେ ସରିଯିବ ପରିବା ଧୁଆ ପାଖରୁ ଚାଉଳ ଧୁଆ ପାଖରୁ ଆରମ୍ଭ କରି ରୋଷେଇ କରିବ ଚାଉଳ କର ଧୁଆ ପାଖରୁ ପନିପରିବା ଧୋଇକି ସିଏ ରୋଷେଇ କଲାବେଳେ ଏତିକି ପାଣି ତାର ଶେଷ ହେଇଯିବ ସେହିପରି ସଫା କାରିବା ପାଇଁ ପରିବାର ବଡ଼ ହେଇଥିଲେ ଲୁଗାପଟା ଅଧିକ ହେଇଥିବ ସଫା କରିବା ପାଇଁ ଘଣ୍ଟାଟେ ସମୟ ଲାଗିବ ସେମିତି ତିରିଶ ଚାଳିଶ ଲିଟର କଣ ସତୁରି ଅଶୀ ଲିଟର ପାଣି ବି ତାର ସରି ଯାଇଥିବା ପରିବାର ଛୋଟ ହେଇଥିବ ପାଞ୍ଚ ଦଶ ଲିଟର ପାଣିରେ ବି ତାର ସଫା ସରିଯିବ ଏହିପରି ଭାବରେ ସଫା କରିକି ସେ ଅନେକ କାମ ମଧ୍ୟ କରିପାରିବ ଶୌଚ ଯିବା ରୋଷେଇ କରିବା ଆଉ ପିଇବା ପାଣିରେ ଜଣେ ମଣିଷ ଚାରି ଲିଟର ପାଣି ଜାଗାରେ ଦୁଇ ଲିଟର ପାଣି ପିଇଲେ ପରିବାର ବଡ଼ ହେଇଥିଲେ ଅନେକ ପାଣି ସେମିତି ସରିଯିବ ପଚିଶ କୋଡ଼ିଏ ପଚିଶ ଲିଟର କି କୋଡ଼ିଏ ଲିଟର ପାଣିରେ ହେବ ପରିବାର ଛୋଟ ହେଇଥିଲେ ପନ୍ଦର ଲିଟର କି ଷୋଳ ଲିଟର ପାଣି ପିଇବା ପାଣି ରଖିଲେବି ତାର ହେଇଯିବ